ସମ୍ବଳର ଅଭାବ ଆମ ଅଞ୍ଚଳରେ ଲୋକମାନଙ୍କୁ ବହୁତ ପ୍ରଭାବିତ କରିଥିଲା ଯେମିତିକି କରୋନା ଟାଇମ୍ରେ ଆମ ଲୋକମାନେ ବାହାରେ ରହିକି କାମ କରୁଥିଲେ କିନ୍ତୁ କରୋନା ହୋଇଥିବା ହେତୁ ସେମାନେ ସବୁ ଘରକୁ ଆସିଗଲେ ଘରେ ଆସିକି ବସିଲେ କୌଣସି କାମ ମିଳିଲା ନାହିଁ ଯେମିତିକି ସରକାର ମନା କଲେ ଘରୁ ବାହାର ନାହିଁ ତ ଘରେ ରହିଲୁ କିଛି ଖାଇବା ପିଇବା ସୁବିଧା ନଥିଲା ବହୁତ ଅସୁବିଧାର ସମ୍ମୁଖୀନ ହେଲୁ ଯାହା କିଛି ସମ୍ବଳ ଥିଲା ବିକିଭାଙ୍ଗିକି ତାକୁ ଆମେ କରୋନାରେ ଚଳିଲୁ କିନ୍ତୁ ଏବେ କରୋନା ବାଦ୍ ଯିଏ ଯାହା ବାଟରେ ଯେମିତି କାମଦାମ କଲେଣି କାମଧନ୍ଦା କଲେଣି ବାକି ରହିଲା ଆମର ଟିକା ଟିକା ସେତେବେଳେ ଆମକୁ ପର୍ଯ୍ୟାପ୍ତ ଟିକା ସରକାର ଯୋଗାଇଥିଲେ ଯେଉଁ ଟିକାକୁ କି ଆମେ ଫୋନ୍ରେ ଅନଲାଇନ୍ ମାଧ୍ୟମରେ ଅର୍ଡ଼ର କରିଥିଲୁ ବୁକିଂ କରିଥିଲୁ ବୁକିଂ କରିକି ତ ତା'ପରେ ଆମେ ଯାଇ ଟିକା ନେଇଥିଲୁ ଯେମିତି ଆମର ଫାର୍ଷ୍ଟ ଡୋଜ୍ ତା'ପରେ ଦ୍ଵିତୀୟ ଡୋଜ୍ ତା'ପରେ ତୃତୀୟ ଡୋଜ୍ ଏମିତି ଆମେ ଟିକା ନେଇଥିଲୁ ଟିକା ବିଭିନ୍ନ ବିଭିନ୍ନ ଟିକା କେନ୍ଦ୍ର ଟିକା କେନ୍ଦ୍ର ଆମ ଅଞ୍ଚଳରେ ଖୋଲା ଯାଇଥିଲା ତ ଆମେ ଟିକାକରଣ ସୁବିଧା ପାଇଅଛୁ